ଆଜ୍ଞା ମୁଁ ବର୍ତ୍ତମାନ ଘରେ ଅଛି ମୁଁ କହୁଥିଲି କି ଆପଣ କଣ ଫ୍ରି ଅଛନ୍ତି ଏବେ କାହିଁକି ନା ଆମ ଗାଁ ପାଖେ ଗୋଟେ ଜାଗାରେ ବର୍ତ୍ତମାନ ଯାତ୍ରା ହଉଛି ସେ ଯାଗାକୁ ମତେ ନିହାତି ଯିବାର ଅଛି ତ ମୁଁ ପଚାରିବା ମୁଁ ପଚାରିବାକୁ ଚାହୁଁଥିଲି କି ଆପଣ ସେ ଯାହାକୁ ଗଲେ କେତେ କଣ ପଇସା ଭଡ଼ା ନେବେ ଭଡ଼ା ନେବେ ଯେମିତିକି ସମସ୍ତେ ନଉଛନ୍ତି ହେମିତି ଅନଲାଇନ୍ ପେମେଣ୍ଟ କି ଗୁଗୁଲ ପେ ଗୁଗୁଲ ପେ କି ଫୋନ ପେ ଭାବରେ ନେବେ ନା ଡାଇରେକ୍ଟ ଗଦା ପଇସା ନେବେ ମୁଁ ସେ କଥା ଜାଣିବାକୁ ଚାହୁଁଥିଲି